ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିିକୋଣରୁ ମୁଁ ସରକାର ତ ବହୁତ କିଛି ଏ କ୍ଷେତ୍ରରେ କରିଛନ୍ତି ଏବଂ ଆମ ଧୀରେ ଧୀରେ ଆମ ରାଜ୍ୟ ସରକାର ଏବେ ମଧ୍ୟ କରିଦେଇଛନ୍ତି ଆମ ବିଜୁ ନୂଆ ଓ କାର୍ଡ଼ ଯେଉଁଟାକି ଏକ ରୋଗୀଙ୍କୁ ଦୁଇରୁ ତିନି ଲକ୍ଷ ପର୍ଯ୍ୟନ୍ତ ଏକ ପ୍ରାଇଭେଟ୍ ହସ୍ପିଟାଲରେ ମଧ୍ୟ ସେ କରି ତା'ର ଚିକିତ୍ସା କରିପାରିବ ଏଣୁ ମୁଁ ଧନ୍ୟବାଦ ଦେବି ଆମ ସରକାରଙ୍କୁ ଯାଇକି ଏମିତି ଏମିତି କରିପାରିଛନ୍ତି ଏଣୁ ଆଗକୁ ମଧ୍ୟ ଏହା ଜାରି ରହୁ ଏବଂ ଧୀରେ ଧୀରେ ଅଧିକରୁ ଅଧିକ ଯୋଜନା ଆଣନ୍ତୁ ଯେଉଁଟାକି ସ୍ୱାସ୍ଥ୍ୟ ପାଇଁ ଏବଂ ପରିବହନର ତ କଥା କହିଲେ ନ ସରେ ସେ ଲକ୍ଷ୍ମୀ ବସ୍ ବସ୍ ଯେଉଁଟାକି ପାଞ୍ଚ ଟଙ୍କାରେ ଏପଟ ଇଆଡ଼ୁ ସିଆଡ଼ୁ ଯାଇପାରିବେ ବୋଲି ଆମ ରାଜ୍ୟ ସରକାର କରିଦେଇଛନ୍ତି ଏବଂ ମୌଳିକ ଶିକ୍ଷା ଦୃଷ୍ଟିରୁ ଦେଖିଲେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି ଏବଂ କରୁଥାନ୍ତୁ ମଧ୍ୟ